ଆମେ ପଶୁ ଡାକ୍ତରଙ୍କ ପାଖକୁ ଯାଇ ତାଙ୍କର ଯେଉଁ ଟେଷ୍ଟ କରି ତାଙ୍କର ନିରୋଗୀକରଣ ଜାଣି ପାରିଥାଉ ଏବଂ ପ୍ରତ୍ୟେକ ଋତୁରେ ବିଭିନ୍ନ ପ୍ରକାର ରୋଗ ହେବାର ସମ୍ଭାବନା ଥାଏ ସେଥିପାଇଁ ପ୍ରତ୍ୟେକ ଋତୁ ପୂର୍ବରୁ ତାଙ୍କୁ ବଜବଜିଆ ହୁଏ ଫାଟୁଆ ହୁଏ ଏହିପରି ଅନେକ ପ୍ରକାର ରୋଗ ହୁଏ ସେହି ରୋଗ ଦାଉରୁ ରକ୍ଷା କରିବା ପାଇଁ ଆମେ ଟୀକାକାରଣ କରିଥାଉ ଏହି ଟୀକା ଦେବା ଦ୍ୱାରା ସେମାନେ ସୁସ୍ଥ ହୋଇଥାନ୍ତି ଏବଂ ସେମାନେ ନିରୋଗ ରହିଲେ ଆମେ ବି ନିରୋଗ ରହିବା କାରଣ ତାଙ୍କର ଯଦି ରୋଗ ହୁଏ ସେ ରୋଗ ମଧ୍ୟ ଆମକୁ ବ୍ୟାପି ପାରେ ସେଥିପାଇଁ ଆମେ ବିଭିନ୍ନ ପ୍ରକାର ଭେକସିନ ବ୍ୟବହାର କରିଥାଉ ଏବଂ ତାଙ୍କର ଯେଉଁ ଗୁହାଳ ଅଛି ସେମାନେ ଯେଉଁଠି ରୁହନ୍ତି ତାକୁ ଆମେ ପରିସ୍କାର ପରିଚ୍ଛନ କରିଥାଉ ଏବଂ ସେଠାରେ ଆମେ ବ୍ଲିଚିଙ୍ଗ ପକାଉ ଫିନାଇଲ୍ ପକାଉ ପକାଇ ସେ ଏରିଆକୁ ଆମେ ଭଲ ରଖି ଥାଉ ସେମାନେ ସୁସ୍ଥ ରହିଲେ ଆମେ ସୁସ୍ଥ ରହିବା